ମୋର ପ୍ରିୟ ସୁଇମିଂ ବେଳାଭୂମି ହେଉଛି ପୁରୀର ବେଳାଭୂମି ଯାହାରେ ମୋତେ ସେଠାରେ ବୁଲିବାକୁ ଭଲ ଲାଗେ ତାସହିତ ଲହଡ଼ି ଭାଙ୍ଗିବାକୁ ଭଲ ଲାଗେ କାହିଁକିନା ସେଠାରେ ଏତେ ବଡ଼ ସମୁଦ୍ର ଦେଖି ଥାଉ କେତେ ଲହଡ଼ି ଭାଙ୍ଗିଥାଏ ସେଥିରେ ବୋଟ୍ ମଧ୍ୟ ଥାଏ ତା ସହିତ ମାନେ ବାହାରୁ ମଧ୍ୟ ଲୋକ ଆସିକି ସେଠାରେ ଲହଡ଼ି ଭାଙ୍ଗି ଥାଆନ୍ତି ଆମ ଅଞ୍ଚଳରେ ପୋଖରୀ ଅଛି ଯାହା ଆମ ଗାଁରେ ଅଛି ମୋତେ ସେଠାରେ ପହଁରିବାକୁ ଭଲ ଲାଗେ ବା ମୁଁ ସେଠାକୁ ପହଁରିବାକୁ ଯାଏ ଆମ ଖୋର୍ଦ୍ଧା ଜିଲ୍ଲାରେ ଚିଲିକା ହ୍ରଦ ମଧ୍ୟ ଅଛି